ହ୍ୟାଲୋ ରଜନୀ ଆଜ୍ଞା ରଜନୀ ବେହେରା ଆଉ କଣ

ମ୍ୟାଟ୍ରିକ ପରୀକ୍ଷା ହେଉ ଝିଅ ହେଉ ମାଟ୍ରିକ ପରା ତୁ ଭଲ ପଢ଼ୁଛୁ ଆଉ କଣ ଅସୁବିଧା ହେଲା

କେଉଁ କେଉଁ ସବଜେକ୍ଟ ଡ଼ିଫେକ୍ଟ ରହୁଛି ଇତିହାସ ଗଣିତ ଇଂଲିଶ ହଁ ହଁ ନା ବିଶେଷ ସବଜେକ୍ଟ ପଢ଼ା ପଢ଼ି କର ମନ ଦେଇକି ତୁ ତ ଭଲ ପିଲା ହେଉ ଯେତେ ଗୁଡ଼ାକ କଣ କଣ ଉପରେ ଡାଉଟ୍ ହେଉଛି ଟିକେ କହିଲୁ ଇତିହାସ ଉପରେ କେଉଁ କେଉଁ ଉପରେ ଡାଉଟ୍ ହେଉଛି ଇତିହାସର ମାନେ କେମିତି ଲେଖିବୁ କି କେଉଁ କ୍ଵେଶ୍ଚିନ୍ ଆନ୍ସର୍ କେଉଁଠି ଉପରେ ଡାଉଟ୍ ରହୁଛି ଟିକେ କହିଲୁ ମୁଖ୍ୟ କଥା ହେଉଛି ମାର୍କ ବେସିସ୍ ହେଉଛି ସବୁ ସବଜେକ୍ଟ ହେଲା ସବୁ କ୍ଵେଶ୍ଚିନ୍ ଆମର ମାର୍କ ଅନୁସାରେ ଆମେ ଲେଖିବା ଯେଉଁଟା ଦଶ ନମ୍ବରର ଆନ୍ସର୍ ତାକୁ ଯେତିକି ବି ଲମ୍ବା ଲେଖିବା ଯେଉଁଟା ଦୁଇ ନମ୍ବର ଆନ୍ସର୍ ତାକୁ ସେତିକି ଲମ୍ବା ଲେଖିବା କି ତାକୁ ଦୁଇ ଲାଇନ୍ ଲେଖିବା ଧର ପଡ଼ିଛି ଆମର ଅଶୋକ କେତେ ମସିହାରେ ଯୁଦ୍ଧ କରିଥିଲେ ବା ଆମର ମଗଧ ଯୁଦ୍ଧ କେବେ ଆ ହୋଇଥିଲା ଯଦି ସେଇ ବିଷୟରେ ଆମକୁ ଅଛି କୋଡ଼ିଏ ମାର୍କର ଗୋଟିଏ ଆନ୍ସର୍ ପଡ଼ିବ ତାକୁ ଆମେ କୋ ଆରମ୍ଭରୁ ଶେଷ ଭିତରେ ଟିକେ ତା ଭିତରେ ଅଳଙ୍କାର ଦେଇକି ଲେଖିବାକୁ ପଡ଼ିବ ଆଉ ଦୁଇ ମାର୍କ କ୍ଵେଶ୍ଚିନ୍ ଅଛି ଅଶୋକ ଯୁଦ୍ଧ କେବେ ହୋଇଥିଲା ହଁ ସେହି ଅନୁସାରେ ଲେଖିବୁ ଦୁଇ ଲାଇନ୍ ଏତିକି ମସିହାରେ ହୋଇଥିଲା ସେହି ମସିହା ଟାକୁ ମନେ ରଖିବୁ ଆଉ ଇମ୍ପୋର୍ଟାଣ୍ଟସ କ୍ଵେଶ୍ଚିନ୍ ହେଉଛି ମେନ୍ କଥା ଗଲା ବର୍ଷ ଯେଉଁ ଗୁଡ଼ା ପଡ଼ିଛି ପରୀକ୍ଷାରେ ତାକୁ ବାଦ୍ ଦେଇ ଦେବୁ ତା ପୂର୍ବ ହଁ ତା'ପରେ ସିଲେକ୍ସନ କରିକି ଦେଖିବା ଆଉ ଦେବା ହେଲା ପଢ଼ା ପଢ଼ି କରୁଥା

ଗଣିତର ମୁଖ୍ୟ କ୍ଵେଶ୍ଚିନ୍ ହେଉଛି ତ ଗଣିତ ସୂତ୍ର ଆଉ ଗଣିତ ସୂତ୍ର ଉପରେ ମନେ ରଖିବୁ ମେନ୍ ଦେଖିବୁ କଣ ସେ ଆନ୍ସର୍ ମାଗୁଛି ହେଲା ସେହି ଅନୁସାରେ ଗଣିତ ଲେଖିବୁ ଆଉ ସାହିତ୍ୟ କ୍ଵେଶ୍ଚିନ୍ ଉପରେ ନା ସାହିତ୍ୟ ଉପରେ କେଉଁଥିରେ ତୋର ସାହିତ୍ୟ ସାହିତ୍ୟରେ ତ ରଚନା ଲେଖିବୁ ଆଉ ହଁ ହେଉ ଗୋଟିଏ କାମ କର ତୋର ଏତେ ସବଜେକ୍ଟ ଯଦି ଅଛି ତୁ ତ ଭଲ ପିଲା ପଢ଼ା ପଢ଼ି କରୁଛୁ ଆଉ ପରୀକ୍ଷା ଥିବ ଦୁଇ ଚାରି ଦିନ ଆସିବୁ ମୁଁ ଇମ୍ପୋର୍ଟାଣ୍ଟସ କ୍ଵେଶ୍ଚିନ୍ ସବୁ ଟିକ୍ ମାରିଦେବି ଆଃ ଦେଖିବୁ ଦେଖିକି ତା'ପରେ ସେହି ଅନୁସାରେ ପଢ଼ା ପଢ଼ି କରିବୁ ଆଉ ହେଲା ଆଜ୍ଞା